ଜଳ ହିଁ ଜୀବନ ଦେଖିବାକୁ ଗଲେ ଜଳକୁ ମନୁଷ୍ୟର ଜୀବନ ଜୀବନ ବଞ୍ଚିବା ପାଇଁ ଜଳ ବହୁତ ଆବଶ୍ୟକ ହୋଇଥାଏ ଜଳ ଜୀବନ କହିଲେ କିଛି ଭୁଲ ହେବ ନାହିଁ ଦିନତମାମ ଆମକୁ ଜଳ ବହୁତ ସମୟରେ ଦରକାର ପଡ଼ିଥାଏ ବହୁତ ସମୟରେ କହିଲେ ତ କିଛି ହବ ନାହିଁ ପ୍ରାୟ ଆମକୁ ସମସ୍ତ ସବୁ କାର୍ଯ୍ୟରେ ଆମେ ପାଣି ବ୍ୟବହାର କରିଥାଉ ପ୍ରଥମତଃ ରୋଷେଇ କରିବା ପାଇଁ ରୋଷେଇ କରିବା ପାଇଁ ଆମକୁ ପାଣି ଦରକାର ହୋଇଥାଏ ସେଥିରେ ଆମେ ପରିବା ଧୋଇଥାଉ ଚାଉଳ ଧୋଇଥାଉ ଅନ୍ୟ ମଧ୍ୟ ବିଭିନ୍ନ କାମ ସେଥିରେ କରିଥାଉ ଏବଂ ଜଳ ମୁଖ୍ୟତଃ ଜଳ ଆମେ ଯେ ସେତେବେଳେ ବ୍ୟବହାର କରିଥାଉ ଯେତେବେଳେ ଆମର ସେତେବେଳେ କହିଲେ କିଛି ଠିକ୍ ହବ ନାହିଁ କହିବାକୁ ଗଲେ ଜଳ ଆମକୁ ସମସ୍ତ ସ ସବୁ କାର୍ଯ୍ୟ ଜଳ ଦରକାର ହୋଇଥାଏ ଯେତେବେଳେ ଧାନ ତା ଚାଷ କରିଥାଉ ଆମେ ବର୍ଷାକୁ ଆଶ୍ରୟ କରିଥାଉ ବର୍ଷା ହେଲେ ଯାଇକି ଆମେ ଧାନ ଚାଷ କରିପାରିଥାଉ ତା'ପରେ ସଫା ସଫା କରିବାକୁ ସଫା କରିବା ମଧ୍ୟରେ ଗାଧେଇବାରେ ବି ଆମେ ଜଳ ବ୍ୟବହାର କରିଥାଉ ବା ପାଣି ବ୍ୟବହାର କରିଥାଉ କପଡ଼ା ସଫା କରିବାରେ ମଧ୍ୟ ଆମେ ପାଣି ବ୍ୟବହାର କରିଥାଉ ପିଇବା ପାଇଁ ଆମର ପିଇବା ପାଇଁ ମଧ୍ୟ ଆମକୁ ପାଣି ଏକା ଦରକାର ହୋଇଥାଏ ଯଦି ଆମେ ପାଣି ନ ପିଇବା ତ ଆମର ବଞ୍ଚିବା ଅସମ୍ଭବ ହେଇପାରିବ ସେ ସେ ସବୁ କହିବାକୁ କହିବା ପରେ ଆମେ ଆମର ମୁଖ୍ୟ କାମ ଯାହା ଶୌଚ ହବା ଶୌଚ ହବାରେ ବି ଆମକୁ ପାଣି ଦରକାର ପଡ଼ିଥାଏ ଏହିସବୁ କାର୍ଯ୍ୟ ପାଇଁ ଆମକୁ ପାଣି ଦରକାର ପଡ଼ିଥାଏ ପାଣି ହିଁ ଆମର ଜୀବନ ପାଣି ବିନା ଆମେ ବଞ୍ଚିପାରିବା ନାହିଁ ଦିନତମାମ ଆମକୁ ପାଣି ସବୁବେଳେ ଦରକାର ପଡ଼ିଥାଏ ସେଥିପାଇଁ ସମସ୍ତେ ପାଣି ଏକା ବ୍ୟବହାର କରିଥାନ୍ତି ପାଣି ନହେଲେ ଆମେ ଦିନର କିଛି କାର୍ଯ୍ୟ କରିପାରିବା ନାହିଁ କିମ୍ବା ଦିନ ଆମେ ଚଳିପାରିବା ନାହିଁ କହିଲେ କିଛି ଭୁଲ ହେବ ନାହିଁ ସେଥିପାଇଁ ପାଣି ସମସ୍ତଙ୍କର ଅତି ଦରକାର ହୋଇଥାଏ